ଆମ ଅଞ୍ଚଳର କ୍ରୀଡ଼ା କ୍ଷେତ୍ରରେ ଭିନ୍ନ ରକମ କ୍ରୀଡ଼ାବିତମାନଙ୍କୁ ଏ ସାହାଯ୍ୟ କରେ ବହୁତ ସାହାଯ୍ୟ କରେ କାରଣ ବି କ୍ରୀଡ଼ା କ୍ଷେତ୍ରରେ ଆମ ଅଞ୍ଚଳର କ୍ରିକେଟ ନାମି ଦାମୀ ଖେଳ ତା'ପରେ ଆସିବ ଭଲି ତା'ପରେ ଆସିବ ଫୁଟବଲ୍ ଏବଂ ତା'ପରେ ଆସିବ ଫୋନ୍ରେ ଖେଳୁଥିବା କ୍ରୀଡ଼ା ଫ୍ରି ଫାୟାର ଫ୍ରି ଫାୟାର୍ ସେ ଆମ ଗାଁର ଲୋକ ପିଲାମାନେ ଏହାକୁ ବହୁତ ସଂଖ୍ୟାରେ ଖେଳନ୍ତି ସେମାନେ ପାଠକୁ ଯେପରି ଧ୍ୟାନ ଦିଅନ୍ତି ସେପରି କ୍ରୀଡ଼ାକୁ ବି ଧ୍ୟାନ ଦିଅନ୍ତି କ୍ରୀଡ଼ା କ୍ରୀଡ଼ା ପଞ୍ଚାୟତ ସ୍ତରରେ ଆମର ବହୁତ ଆୟୋଜନ ହୁଏ ଏହା ଫଳରେ ପିଲାମାନେ ଏ ପଞ୍ଚାୟତ ସ୍ତରରୁ ଆସିକିନା ଖେଳିକିନା ବିଭିନ୍ନ ପ୍ରକାର ପ୍ରାଇଜ ନେଇ ତାଙ୍କ ଉପକୃତ ହୁଅନ୍ତି ଏହା ଫଳରେ ସେମାନଙ୍କ ଯୋଗୁ ସ୍ୱାସ୍ଥ୍ୟ ସୁବିଧା ବି ପେନ୍ସନ୍ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଇଥାଏ ଆଉ ସେମାନଙ୍କ ତା ସାଙ୍ଗରେ ସେମାନଙ୍କୁ କ୍ରୀଡ଼ା କ୍ରୀଡ଼ା ପାଇଁ ଆବଶ୍ୟକ ହେଉଥିବା ସବୁ ଜିନିଷ ଯେପରିକି ବ୍ୟାଟ୍ ବଲ୍ ଭଲିବଲ ଫୁଟୁ ଭଲିବଲ୍ ପାଇଁ ନେଟ୍ ଫୁଟବଲ୍ ଫୁଟବଲ୍ ପାଇଁ ପଡ଼ିଆ ଏମାନେ ସରକାରଙ୍କ ଦ୍ୱାରା ବି ବହୁତ ସାହାଯ୍ୟ କରାଯାଇ ଥାଏ ହେଲେ କ୍ରୀଡ଼ା ଭିତରେ ଫୁ କ୍ରିକେଟ ହେଲା ଆମ ଏଇ ଜଗତସିଂହପୁରର ବହୁତ ପ୍ରସିଦ୍ଧ ଖେଳ ଏହା ଏହାକୁ ଖେଳିବା ପାଇଁ ପିଲାମାନେ ବହୁତ ବହୁତ ସଂଖ୍ୟକ ଆଗ୍ରହୀ ବହୁତ ସଂଖ୍ୟକ ସେମାନେ ବାହାରକୁ ବି ଖେଳିବାକୁ ଯାଆନ୍ତି ଆମ ଜଗ ଖାଲି ଆମ ଜିଲ୍ଲାରେ ନୁହଁ ଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ଯାଆନ୍ତି ଭିନ୍ନକ୍ଷମ କ୍ରୀଡ଼ାବିତ ମାନଙ୍କୁ ଆମ ପଞ୍ଚାୟତସ୍ତର ପଞ୍ଚାୟତସ୍ତରରେ ଖେଳ ହେଲେ ଭିନ୍ନକ୍ଷମମାନେ ବହୁତ ଭଲ ଖେଳୁଥିବା କ୍ରିଡ଼ାବିତମାନଙ୍କୁ ବଛା ଯାଇ ଏକ ଟିମ୍ ହୋଇ ଷ୍ଟେଟ୍ ଲେବୁଲ ବା ଅନ୍ୟ ତା'ଠୁ ଉପର ଇଣ୍ଟ ଆନ୍ତର୍ଜାତୀୟ ଜାତୀୟ ଆନ୍ତର୍ଜାତୀୟ ସ୍ତର ମାନଙ୍କୁ ପଠା ଯାଇଥାଏ କ୍ରୀଡ଼ା କ୍ରୀଡ଼ାବିତକୁ ସପୋର୍ଟ କରିବା ପାଇଁ ବହୁତ ବହୁତ ଲୋକମାନେ ଆସନ୍ତି କ୍ରୀଡ଼ାବିତ କ୍ରୀଡ଼ା କ୍ରୀଡ଼ା କ୍ରୀଡ଼ାକୁ ବହୁତ ଲୋକମାନେ ପସନ୍ଦ କରନ୍ତି ଏତିକି କହି ବକ୍ତବ୍ୟ ଶେଷ କରୁଛି ଜୟ ହିନ୍ଦ